ମାଛଧରା ଏକ ବହୁତ ଭଲ ବୃତ୍ତି ମାଛ ଧରାରେ ବେଶୀ କିଛି ପରିଶ୍ରମ କରିବାକୁ ପଡ଼େନାହିଁ ଆପଣ କ'ଣ କରିବେ ନା ଆମ ଘରେ ଏମିତି ଜିନିଷ ମିଳୁଛି ସେଗୁଡ଼ା ଜିନିଷ ନେଇ ଆପଣ ମାଛ ଧରି ପାରିବେ ଅଟା ମନେ କର ଅଟା ଅଟାରେ କିଛି ଅଟାକୁ ଗୁଳା କରି ଅଟା ଗୁଳାକୁ ସେ କଣ୍ଟାରେ ଲଗେଇ ଆପଣ ଯଦି ପକେଇବେ ତା'ର କିଛି ମାଛଧରା ପଡ଼ନ୍ତେ ଛୋଟ ମାଛ ହୁଅନ୍ତୁ କି ବଡ଼ ମାଛ ଧରା ପଡ଼ନ୍ତି ତ ଆଉ ଘରେ କିଛି ହେଙ୍ଗୁ ହେଙ୍ଗୁ ଆମର ଯେମିତି ସେ କଣ୍ଟାରେ ଲଗେଇ ପକେଇବେ ତାହେଲେ ମାଛ ବାସ୍ନାରେ ପଳେଇ ଆସିବେ ତ ଏମିତି ମାଛ ଧରା ପକ୍ରିୟାଟା ବହୁତ ସହଜ ତ ମାଛ ଧରିବା ଆପଣଙ୍କ ପକ୍ଷରେ ସହଜ ହେବ ତ ସେଇ ଯୋଗୁଁ ଆପଣ କ'ଣ କରିବେ ନା ମାଛଧରା ବୃତ୍ତିଟା ହେଉଛି ସବୁଠାରୁ ଭଲ ସହଜ ମାଛଟା ବୃତ୍ତି କି ଯେତିକି ଆପଣଙ୍କର ମୁଖ୍ୟ ବୃତ୍ତି ଭାବେ ଧରିବେ ତାହେଲେ ଆପଣ ବହୁତ ଲାଭବାନ ହେବେ ମାଛ ଧରା ବୃତ୍ତି ଆମ ଗାଁରେ ବି ବହୁତ ଫେମସ୍ କାରଣ ଆମ ଗାଁରେ ନଈ ଅଛି ଯେହେତୁ ନଈ ଅଛି ଲୋକମାନେ କ'ଣ କରନ୍ତି ନା ଘରୁ କିଛି ଜିନିଷ ତିଆରି କରି ନେଇ ନଈରେ ମାଛ ଧରନ୍ତି ମାଛ ଧରିଲେ ତାଙ୍କ ଘର ଚଳନ୍ତି ମାଛ ଖାଇବାର ସହିତ ବିକିବାରେ ବି ହେଇପାରେ ବିକିପାରେ ଖାଆନ୍ତି କିଏ ବିକନ୍ତି ତାଙ୍କର ସବୁ ସେଇଥିରେ ଚଳି ଯାଆନ୍ତି ତ ମାଛ ବିକିଲେ ବି ବହୁତ ପଇସା ହେବ ଖାଇଲେ ବି ଦେହ ପାଇଁ ବହୁତ ଭଲ ସେଥିପାଇଁ ମାଛକୁ ମାଛଧରା ମୁଖ୍ୟ ବୃତ୍ତି ଭାବରେ ଗ୍ରହଣ କରନ୍ତି ସେମାନେ ଆମ ଗାଁ ଲୋକେ ତ ଆପଣଙ୍କର ଚିନ୍ତାଧାରା କ'ଣ ନା ମାଛ ଧରିବାଟା ବହୁତ ଭଲ ବଢ଼ିଆ ବୃତ୍ତି ସେଇଟା ଆପଣଙ୍କର